ଆଜ୍ଞା ଏଇଟା ରୁଚି ରେଷ୍ଟୁରାଣ୍ଟ୍ ସୋନପୁର୍ ଲାଗ୍ଲା କେଁ ଆଜ୍ଞା ନମସ୍କାର ଦେଖନ୍ତୁ ଆଜ୍ଞା ମୁଇଁ ଯେନ୍ ଆଜି ନଅ ବଜେ ନିଇଁକି ଯେନ୍ ଅର୍ଡ଼ର୍ ଖାଦ୍ୟ ପଦାର୍ଥ ଅର୍ଡ଼ର୍ ଦେଇଥିଲି ସେ ସହିତ ଭାତ ଡ଼ାଲି ତରକାରୀ ଆଉ ଚପାତି ଦୁଇଟା ମାଂସ ଦେଇଥିଲି ସେଇଟା ତ ଆପଣ ମାନେ ପଠାବେ କିନ୍ତୁ ଆପଣଙ୍କୁ ଯେନ୍ ଚପାତି ଦୁଇଟା ଦେଇଥିଲି ସେଇଟା ଦୁଇଟା ନାଇଁ ପଠାଇକିରି ଗୁଟେ ପଠାବେ ଜାଇଆଁ ହେଇପାରିବ କାଁ ଦେଖୁନ୍ ତ ଚପାତି ଟା ଗୁଟେ ପଠାବେ ଚପାତି ଖାଇବା ଲୋକ ଯେନ୍ ଯୁଡ଼େ ଥିଲେ ସେମାନଙ୍କର୍ ଭିତରେ ଗୁଟେ ଆଜ୍ଞା ପଲାଲେନ ସେଥିର୍ ଲାଗି ଆପଣଙ୍କୁ ମୁଁ ରିକ୍ୟୁଷ୍ଟ୍ କରୁଛେଁ ଯେ ଚପାତି ଜେନ୍ ଦୁଇଟା ଅର୍ଡ଼ର୍ ରଖିଥିଲେ ଆପଣ ସେ ଦୁଇଟା ଅର୍ଡ଼ର୍ରୁ ଗୁଟେ ଚପାତି ପଠାବେ ଦେଖନ୍ତୁ ଆଜ୍ଞା ମୁଇଁ ତ ସବୁବେଲେ ଆପଣଙ୍କର କୁ ନିହାତି ମାନେ ସବୁବେଳେ କଷ୍ଟମର୍ ଅଛେଁ ତେଣୁ ଆପଣ ମୋର୍ କଥା ଟିକେ ରଖୁନ୍ ହଉ ଠିକ୍ ଅଛି ଆଜ୍ଞା ଗୁଟେ ପଠାବେ